ମତେ ସବୁଥିରୁ ମତେ ରସ ଜାମୁଁ ଡାଲି ଗୀତ ବହୁତ ଭଲ ଲାଗ୍ସି ମୁଇଁ ହେଇ ଗୀତ କେ ସବୁଦିନ ଶୁଣସି ମତେ ଦିନେ ନା ଶୁଣିଲେ ହେଇ ଗୀତ ଭଲ ନଲାଗେ ମୁଇଁ ହେଥିର ଲାଗି ଗୀତ ମୋ ପ୍ରିୟହେ